ହଁ ଆମ ଅଞ୍ଚଳରେ ସାର୍ବଜନୀନ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ଅଛି ଯାହାକି ଆମ ଘରଠାରୁ ଚାରି କିଲୋମିଟର୍ ଦୂରରେ ଯାହା ନାଁ ହେଉଛି ଏମ୍ ଏସ୍ ଏକାଡ଼େମୀ ତିର୍ତୋଲ୍ରେ ଅଛି ସେଇଠି ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ସ୍କୁଲ୍ରୁ ପିଲାମାନେ ଆସୁଛନ୍ତି ଏବଂ ଖେଳ ଶିଖୁଛନ୍ତି ଯେମିତିକି ବିଭିନ୍ନ ଖେଳ ଯେମିତିକି ଖୋଖୋ ଯେମିତିକି ରେସିଂ ଯେମିତିକି ଯେମିତିକି କବାଡ଼ି ଯେମିତିକି କ୍ରିକେଟ୍ ଏମାନେ ସବୁ ଶିଖୁଛନ୍ତି ଏବଂ ସେହି ଏକାଡ଼େମିରୁ ପିଲାମାନେ ବି ଷ୍ଟେଟ୍ ଲେବୁଲ୍କୁ ବି ଯାଇଛନ୍ତି ଡିଷ୍ଟ୍ରିକ୍ଟ୍ ଲେବୁଲ୍କୁ ବି ଯାଇଛନ୍ତି ଖୋଖୋରେ ଏବଂ ପ୍ରାଇଜ୍ ଯେତିକିରି ବି ଆସିଛନ୍ତି ଇଣ୍ଟର୍ନାସ୍ନାଲ୍ ଲେବୁଲ୍କୁ ଯିବା ପାଇଁ ତା ଟାଇମ୍ ଲାଗିବ କିନ୍ତୁ ଫିର୍ ବି ଯାଇଛନ୍ତି ପିଲା ଇଏ ଆସିଛନ୍ତି ଦେନ୍ ତା'ପରେ କବାଡ଼ି ବି ଶିଖୁଛନ୍ତି ବିଭିନ୍ନ ସ୍କୁଲ୍ରୁ ଆସିକି ସେମାନେ କବାଡ଼ି ଶିଖୁଛନ୍ତି ଷ୍ଟେଟ୍ ଲେବୁଲ୍ କବାଡ଼ି ବି ଶିଖୁଛନ୍ତି କ୍ରିକେଟ୍ ବି ଶିଖୁଛନ୍ତି ଷ୍ଟେଟ୍ ଲେବୁଲ୍କୁ ଯାଉଛନ୍ତି ଷ୍ଟେଟ୍ରେ ଖେଳୁଛନ୍ତି ଆସ୍ତେ ଆସ୍ତେ ସେହି ଅଞ୍ଚଳରେ ବି ପ୍ରୋଗ୍ରେସ୍ ହେଉଛି ଡେଭ୍ଲପ୍ମେଣ୍ଟ୍ ହୋଇ ହୋଇ ଚାଲିଛିି ଆହୁରି ବି ଆହୁରି ବି ସରକାର ସେ ଏକାଡ଼େମିର ଡେଭ୍ଲପ୍ମେଣ୍ଟ୍ ପାଇଁ ବହୁତ୍ କାମ କରୁଛନ୍ତି ପଇସା ପତ୍ର ଆସୁଛି ସେମାନେ ଆହୁରି କାମ ବି କରିବା ପାଇଁ ଚେଷ୍ଟା କରୁଛନ୍ତି ଆଉ ଆମେ ବି ଯାଇକି ସେ ଅଞ୍ଚଳକୁ ଦେଖିକି ଆସିଛୁ ସେ ସ୍କୁଲ୍କୁ ଦେଖିକି ଆସିଛୁ ଆମେ ବି ଯାଇଛୁ କାରଣ ଆମେ ସେ ଅଞ୍ଚଳକୁ ଦେଖିଛୁ ପିଲାମାନେ ବହୁତ ଭଲ ଭାବରେ ପ୍ରଶିକ୍ଷଣ ଦଉଛନ୍ତି ସେଇଠି ପି ଇ ଟି ସାର୍ ବି ଅଛନ୍ତି ସେମାନେ ବହୁତ ଭଲ ଭାବରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ପିଲାମାନେ ଭଲ କରୁଛନ୍ତି ସେଥିପାଇଁ ଷ୍ଟେଟ୍ ଲେବୁଲ୍ ଡିଷ୍ଟ୍ରିକ୍ଟ୍ ଲେବୁଲ୍କୁ ଯାଉଛନ୍ତି ଏବଂ ପ୍ରଥମ ଦ୍ୱତୀୟ ନୃତ୍ୟ ପ୍ରାଇଜ୍ ବି ଆଣିକି ଆସୁଛନ୍ତି ତ ଏହା ସମସ୍ତଙ୍କୁ ବହୁତ ଭଲ ଭାବରେ ଡେଭ୍ଲପ୍ମେଣ୍ଟ୍ କରାଉଛି ପିଲାମାନଙ୍କୁ ଏବଂ ଓଡ଼ିଶା ପାଇଁ ବି ସେଇଟା ଭଲକି ଓଡ଼ିଶାରୁ ଭଲ ଭଲ ଆଥେଲେଟ୍ ବାହାରିବେ ଏଇଟା ବୋଲି ଆମ ଅଞ୍ଚଳ କଥା ଦୁନିଆରେ ବହୁତ ଏମିତି ଅଞ୍ଚଳ ଅଛି ସେ ବହୁତ ଅଞ୍ଚଳରେ ବହୁତ ଏକାଡ଼େମି ବି ଅଛି ଯେଉଁଟାକି ଓଡ଼ିଶାର ଡେଭ୍ଲପ୍ମେଣ୍ଟ୍ ପାଇଁ ବହୁତ ଦରକାର ଖାସ୍ କରି କ୍ରୀଡ଼ା ବିଭାଗରେ ଓଡ଼ିଶାର କ୍ରୀଡ଼ା ବିଭାଗରେ ଯେମିତିକି ଆମ ଓଡ଼ିଶାର ହକି ବହୁତ ଫେମସ୍ ଏବଂ ସେ ଇଏ ଅଛି ତ ସେଥିପାଇଁ ଆମ ଓଡ଼ିଶାର ଗଭର୍ଣ୍ଣମେଣ୍ଟ୍ ବି ଏଥିରେ କାମ କରୁଛି ଲୋକମାନେ ବି ଭଲ ହେଉଛନ୍ତି ଭଲ ମାଗଣାରେ ବି ପ୍ରଶିକ୍ଷଣ ପାଉଛନ୍ତି ଆଜିକାଲି ଦୁନିଆରେ ବି ସମସ୍ତେ ପଇସା ଦେଇକି ବି ପ୍ରଶିକ୍ଷଣ ପାଉଛନ୍ତି କିନ୍ତୁ ଆମର ଏଇଠି ବିନା ପଇସାରେ ଗଭର୍ଣ୍ଣମେଣ୍ଟ୍ ଦ୍ୱାରା ପିଲାମାନଙ୍କୁ ମାଗଣାରେ ଯୋଗେଇ ଦେଉଛନ୍ତି ଯାହା ଦ୍ୱାରାକିି ଗରିବ ପିଲାମାନେ ଖାସ୍ କରି ସେମାନେ ବହୁତ ରୂପରେ ଚିରୋପକୃତ ହେଉଛନ୍ତି